ହ୍ୟାଲୋ ଥାଙ୍କ ୟୁ ସାର୍ ଆପଣ ଆମ କମ୍ପାନିରୁ ମଗାଇଥିବା ଚପଲଟି ବହୁତ ସୁନ୍ଦର ଏବଂ ଉଚିତ ମୂଲ୍ୟର ଏବଂ ଏହାକୁ ଦେଖିକରି ମୋ ଭାଉଜ ବହୁତ ଖୁସି ହୋଇଗଲେ ଏବଂ ତାଙ୍କ ପାଇଁ ମଧ୍ୟ ଅର୍ଡ଼ର କରିବା ପାଇଁ କହିଲେ ମୁଁ ଏହାକୁ ବହୁ ଥର ବ୍ୟବହାର କରିବା ପରେ ଏହାର ରଙ୍ଗ ପରିବର୍ତ୍ତନ ହେଲା ନାହିଁ ଏବଂ କ୍ଵାଲିଟୀରେ କିଛି ବି ପରିବର୍ତ୍ତନ ହେଲା ନାହିଁ ପୁଣିଥରେ ଧନ୍ୟବାଦ ଆପଣ ଏହା ଭଲ କ୍ୱାଲିଟି ଜିନିଷ ଦେଇଥିବାରୁ